ପୁରୁଷପ୍ରଧାନ ଏଇ ସମାଜରେ ଆମେ ସାଧାରଣତଃ ନାରୀମାନଙ୍କୁ ବା ମହିଳାମାନଙ୍କୁ ସଠିକ୍ ଭାବେ ସୁଯୋଗ ପ୍ରଦାନ କରୁନାହୁଁ ଏବଂ ତାଙ୍କୁ ସମାଜରେ କିପରି ନିମ୍ନରୁ ନିମ୍ନ କରାଇବାକୁ ଚେଷ୍ଟା କରୁଛନ୍ତି ଏହା ଫଳରେ ନାରୀମାନେ ସମାଜରେ ଆଗେଇ ପାରୁନଥିଲେ କିନ୍ତୁ ବର୍ତ୍ତମାନ ଯୁଗରେ ନାରୀମାନଙ୍କ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ତଥା ସରକାର କରି ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ଚେଷ୍ଟା କରୁଛନ୍ତି ଏବଂ ଏହି ପ୍ରଚେଷ୍ଟା ଫଳରେ ନାରୀମାନେ ଏହାକୁ ସଠିକ୍ ଭାବରେ ଉପଯୋଗ କରି ବିଭିନ୍ନ କ୍ଷେତ୍ରରେ ଆଗେଇ ପାରୁଛନ୍ତି ସେମାନଙ୍କ ମଧ୍ୟରୁ ମିଶନ ଶକ୍ତି ଏହି ଏହି ସଂସ୍ଥା ମାଧ୍ୟମରେ ନାରୀମାନେ ସରକାର ତାଙ୍କୁ କିଛି ଋଣ ଦିଅନ୍ତି ଏବଂ ଏହି ଋଣକୁ ସେ ଉପଯୋଗ କରି ସାଧାଣତଃ ବଡ଼ି ପାମ୍ପଡ଼ ଇତ୍ୟାଦି ଖଲି ଠୋଲା ଇତ୍ୟାଦି ନିଜେ ଘରେ ତିଆରିକରି ବିକ୍ରିକରନ୍ତି ଏବଂ ଆତ୍ମନିର୍ଭରଶୀଳ ଭାବେ ସମାଜରେ ରହିପାରନ୍ତି ପୁରୁଷମାନଙ୍କୁ ଯେପରି ସବୁ କ୍ଷେତ୍ରରେ ସୁଯୋଗ ମିଳୁଛି ସେହିପରି ଭାବେ ମହିଳାମାନଙ୍କୁ ମଧ୍ୟ ସୁଯୋଗ ଦେବା ଆବଶ୍ୟକ ମହିଳାମାନେ ଏବେ ମଧ୍ୟ ସୁରକ୍ଷିତ ଅନୁଭବ କରିପାରୁନାହାନ୍ତି ଏବଂ ଭାରତର କାର୍ଯ୍ୟ ଓ ଶିକ୍ଷା କ୍ଷେତ୍ରରେ ସେମାନଙ୍କୁ ସମାନ ଭାବରେ ସୁଯୋଗ ଦିଆଯାଉନାହିଁ ଯେପରିକି ପୁରୁଷମାନଙ୍କୁ ଦିଆଯାଉଛି କିନ୍ତୁ ଏବେ ସମାଜରେ ପୁରୁଷମାନଙ୍କଠୁ ମହିଳାମାନେ ସାଧାରଣତଃ ଆଗରେ ଅଛନ୍ତି ସେମାନେ ସବୁ କ୍ଷେତ୍ରରେ ପୁରୁଷମାନଙ୍କଠୁ ଆଗେଇ ଯାଇଛନ୍ତି ଏମିତିକି ଶିକ୍ଷା ତଥା କାମ କ୍ଷେତ୍ରରେ ମଧ୍ୟ ସେମାନେ ଆତ୍ମନିର୍ଭରଶୀଳ ଏବଂ ଆତ୍ମନିର୍ଭରଶୀଳ ହେବା ଦ୍ୱାରା ସେମାନେ ନିଜେ ଏକ ଭଲ ନାଗରିକ ଏବଂ ଦେଶକୁ ମଧ୍ୟ ସଠିକ୍ ଭାବେ ଗଢ଼ିପାରୁଛନ୍ତି